ହ୍ୟାଲୋ ହଁ ହ୍ୟାଲୋ ଏଇ ଯୋଉ ପରିବା ମାର୍କେଟ୍ରୁ ସଂଯୁକ୍ତା ମାହାତି କହୁଛନ୍ତି ତ ଆଉ ଆଚ୍ଛା ଆଉ ତମ କତିରେ କ'ଣ କ'ଣ ପରିବା ଅଛି ହଁ ସବୁ ଅଛି ଆଜ୍ଞା ବର୍ତ୍ତମାନ୍ କ'ଣ ରେଟ୍ ଅଛି ପରିବା ଆମର ଗୋଟେ ବାହାଘର ଅଛି ତ ସେ ଆଣିବୁ ବୋଲିକି ସେଇଥିପାଇଁ ମୁଁ ତମ କତିକି ଟିକେ କଣ୍ଟ୍ରାକ୍ଟ କରିଛି କ'ଣ କେମିତି ରେଟ୍ ଅଛି ଆଳୁ କିଲୋ କେତେ ଯୋଉ ପୋଟଳ କେତେ ଆଉ ଟୋମାଟ ଟିକେ ରେଟ୍ ଅଧିକା ହେଇଯାଉଛି ତ ତା'ପରେ ଆମେ ଯେହେତୁ ବାହାଘରକୁ ଆଣୁଛୁ ଆମେ କ'ଣ ଆଉ ଖୁଚୁରା ବେପାରୀ କି ଆମେ ଗୋଟେ ବାହାଘର କରୁଛୁ ଦେଖିକି ଆଣିବୁ ସେଇ ହିସାବରେ ଆଉ କ'ଣ ଆମେ ଖୁଚୁରା ଆଣୁଛୁ ନା କ'ଣ ଯେ ଏତେ ଲେଖାଏଁ ରେଟ୍ କରିଦେଉଛନ୍ତି ଆମକୁ ପୋଷେଇଲା ଭଳିଆ ଗୋଟେ ରେଟ୍ କୁହନ୍ତୁ ସେଇ ହିସାବରେ ଆମେ ଯିବୁ ଆଣିବୁ ହଁ ସେଥିପାଇଁ ମୁଁ କହୁଥିଲି ମୁଁ ତମଠୁ ତମ ନମ୍ବର୍ଟା ଆଣିକି ମୁଁ ଇଏ କରିଥିଲାଁ ଯେହେତୁ ଆଗକୁ ଗୋଟେ ବାହାଘର କରିବୁ ପରିବା କିଣିବୁ ଆଉ ହେଉଛି ତମେ ଯଦି ଟିକେ କମ୍ କରିବେ ଆଜିକା ରେଟ୍ ତ ପରିବା ରେଟ୍ ଅଛି ଆମେ ଜାଣିଛୁ ତଥାପି ଆମକୁ ଟିକେ କମ୍ରେ ଦେଲେ ଆମେ ଯିବୁ ଆଣିବୁ ହଁ ଆଉ କିନ୍ତୁ ଭଲ କ୍ଵାଲିଟି ଜିନିଷ ଟିକେ ଦେବେ କ୍ଵାଲିଟି ଜିନିଷ ଦେବେ ଟିକେ ରେଟ୍ କମ୍ କରିବେ ଆଉ ତମେ ଯଦି ପୁରା ରେଟ୍ ଧରିବେ ଆମେ କେମିତି କ'ଣ କରିବୁ ହଉ ତାହାନେ ମୁଁ ଯାଇଁକି ଦେଖା କରିବି ଏଇ ନମ୍ବର୍ରେ ଯାଇକି କଲେ ଯୋଉ ଦେଖା କରିବି